ନା ମୁଁ ଘୋଡ଼ା ଦୌଡ଼ ପ୍ରତିଯୋଗିତାରେ ଭାଗ ନିଏ ନାହିଁ କାରଣ ଘୋଡ଼ା ଦୌଡ଼ରେ ପ୍ରତିଯୋଗିତାରେ ଭାଗ ନେଲା ବେଳେ ଯଦି ଘୋଡ଼ାଟି ଦୌଡ଼ୁ ଦୌଡ଼ୁ ମୁଁ ମୁଁ ଘୋଡ଼ାଟିରୁ ପଡ଼ିଯାଏ ମୋର ହାତ ଗୋଡ଼ ଭାଙ୍ଗିଯାଏ କିମ୍ବା ମୁଣ୍ଡ ଫାଟିଯାଏ ସେଥିପାଇଁ ମୋତେ ଡର ଲାଗେ ଏବଂ ମୋତେ ଘୋଡ଼ାରେ ବସି ଦୌଡ଼ ଦୌଡ଼ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭୟ ଲାଗିଥାଏ